ବିଜ୍ଞାନ ଓ ଗଣିତ ଉଭୟକୁ ପିଲାମାନେ କଷ୍ଟ ପାଠ ବୋଲି ଭାବନ୍ତି କିନ୍ତୁ ସେଥିପାଇଁ ଟ୍ୟୁସନ୍ କିମ୍ବା ଅତିରିକ୍ତ କ୍ଲାସ୍ ସାର୍ମାନେ ବେଳେ ବେଳେ ନିଅନ୍ତି ଏଇ ପାଠ କଷ୍ଟକର ହେଇଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଯୁବ ପିଢ଼ିମାନେ ଯେଉଁ ପାଠପଢ଼ା ହେଉଛି ଯେଉଁ ଧରଣର ପାଠ ପଢ଼ା ହେଉଛି ତାହା ଏବେ ସହଜ ଏବଂ ସୁଖଦାୟକ ଏବେ ଲାଗିଲାଣି ଏବଂ ତାହା ଏଇ ବିଜ୍ଞାନ ବର୍ତ୍ତମାନ ଯେଉଁ ପଦ୍ଧତିରେ ପଢ଼ା ହେଉଛି ତାହା ପିଲାମାନଙ୍କୁ ଆଗ୍ରହ ପ୍ରକାଶ କରୁଛି ପିଲାମାନଙ୍କ ଜାଣିବା ଇଚ୍ଛା ଅଧିକ ଆଗ୍ରହ ଥିବାରୁ ପିଲାମାନେ ଏହାକୁ ପଢ଼ୁଛନ୍ତି ଏହା ଏବେ ଆଉ ବୋଝ ହୋଇନାହିଁ ଏହା ସୁଖଦ ପାଠରେ ପରିଣତ ହୋଇଛି